ଫଟୋଗ୍ରାଫିରେ ଅନେକ ବଦଳି ଦେଖା ଯାଇଛି ଯେମିତି କି ପୁରୁଣାରେ ରିଲ୍ ରେ ଫଟୋ ଉଠଉଥିଲେ ଯେମିତିକି ଫଟୋ ଧୋଇବାକୁ ଯି ଯିବାକୁ ପଡ଼ୁଥିଲା କୌଣସି ଏକ ଷ୍ଟୁଡ଼ିଓକୁ କିନ୍ତୁ ବର୍ତ୍ତମାନ ମୋବାଇଲ ଦ୍ଵାରା ସମସ୍ତେ ଫଟୋ ଉଠଉଛନ୍ତି ଏବଂ ଡି ଏସ ଏଲ ଆର କ୍ୟାମେରା ବିଭିନ୍ନପ୍ରକାରର କ୍ୟାମେରା ମଧ୍ୟ ରହିଛି ଏବଂ ଆଗରୁ ଯେଉଁ ଫଟୋ ଉଠଉଥିଲେ ତାହା କଳା ଧଳା ଆସୁଥିଲା କିନ୍ତୁ ବର୍ତ୍ତମାନ ସବୁ କଲରଫୁଲ୍ ହେଇଗଲାଣି ତେଣୁ ବର୍ତ୍ତମାନ ଫଟୋ ଲୋକମାନଙ୍କୁ ଅଧିକ ଭଲ ଲାଗୁଛି